ଏହି ଅଞ୍ଚଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦୌଡ଼ା ରେସିଂ ବି ଦୌଡ଼ା ରେସିଂରେ ଦୌଡ଼ା ରେସିଂରେ ମିଶନ୍ତି ଓ ଦୌଡ଼ା ଦେଡ଼ିଂ ଦୌଡ଼ା ରେସିଂରେ ପ୍ରାୟ ଶହେ ମିଟର କି ହଜାର ମିଟର କି ଚାରିଶହ ମିଟର ଥାଏ ସାତ ମିଟର ଥାଏ ବିଦ୍ୟାଳୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀମାନେ ଯେଉଁ ସମୟରେ ଗଣ ଦୌଡ଼ା ହୁଏ ସେ ବର୍ଷକୁ ଥରେ ହୁଏ ଓ ସେ ସମୟରେ ଅଧିକାଂଶତଃ ଇସ୍କୁଲ୍ର ଛାତ୍ରଛାତ୍ରୀମାନେ ଭାଗ ନେଇଥାନ୍ତି ଓ ନିୟୋଯୁକ୍ତ ହୋଇଥାନ୍ତି ଛୋଟ ପିଲାମାନେ ଦୌଡ଼ାରେ ଦୌଡ଼ା ରେସିଂରେ ମିଶିଲେ ତ ସ୍ୱାସ୍ଥ୍ୟ ଭଲ ହୁଏ ଓ ବି ପି ବି ଭଲ ରହିଥାଏ ଆଉ କିନ୍ତୁ ଦୌଡ଼ା ରେସିଂରେ ଯିଏ ଭଲ ଦୌଡ଼େ ସିଏ ପେନାଲିଟି କିରେ ବି ଥରେ ଯାଇପାରେ ଆଉ ବହୁତ ମାନେ ଦେଶ ପାଇଁ ଉନ୍ନତି କରିପାରେ ଦୌଡ଼ିଲେ ଦୌଡ଼ିଲେ ଗୋଡ଼ ସୁସ୍ଥ ରୁହେ ଆଉ ଗୋଡ଼ ଅଧିକ ମାନେ ଦରକାର ଟାଇମ୍ରେ ଦୌଡ଼ବାରେ ସାହାଯ୍ୟ କରେ ଓ ଦୌଡ଼ିବାରେ ଦୌଡ଼ି ଦୌଡ଼ିବାର ଦୌଡ଼ିଲେ ଛୋଟ ପିଲାମାନେ ଛୋଟରୁ ଦୌଡ଼ିବା ଶିଖିଲେ ବଡ଼ ହେଲେ ଅଧିକ ବାଟ ଦୌଡ଼ି ପାରନ୍ତି ଆଉ କିଛି ବହୁତ ଜିନିଷରେ ମିଶିପାରନ୍ତି ଦୌଡ଼ିବା ଜିନିଷରେ ଓ ଏମିତି ହେଇକି କେବେ